ମୁଁ ତିଆରି କରିଥିବା ଜଳଖିଆ ପୁରୀ ତରକାରି ପୁରୀ ପାଇଁ ଆବଶ୍ୟକତା ଦରକାର ସାମଗ୍ରୀ ହେଲା ଅଟା ମଇଦା ତେଲ ଲୁଣ ଆଉ ପାଣି ଏସବୁ ଚକଟିଲି ଚକଟି ସାରିଲା ପରେ ଗୋଳା କଲି ଗୋଳା କରି ସାରିବା ପରେ ତାକୁ ବେଲଣା କାଠି ପଟା ସାହାଯ୍ୟରେ ବେଲିଲି ଗ୍ୟାସ ଲଗାଇଲି ଗ୍ୟାସରେ ତେଲ କଡ଼େଇ ବସାଇଲି ଏବଂ ମୁଁ ତାକୁ ଗୋଟିଏ ଗୋଟିଏ କରି ଛାଣିଲି ଗୋଟିଏ ଗୋଟିଏ କରି ଛାଣି ସାରିବା ପରେ ପୁରୀ ସରିଗଲା ତରକାରି ପାଇଁ କି ଯୋଗାଡ଼ ହେଲା ତରକାରି ପାଇଁ ବୁଟ ଡାଲି ବସାଇଲି ଗ୍ୟାସରେ ବୁଟଡ଼ାଲି ବସାଇଲି ସେଥିରେ ଆଳୁ ବାଇଗଣ ପୋଟଳ କଲ ଏହି ଯେଉଁ କଖାରୁ ଗାଜର ବିଟ୍ ସବୁ ପକାଇଲି ପକାଇକି ବୁଟ ଡାଲି ସିଝିଆ ହେଲା ସିଝିଆ ହୋଇକି ଗରମ ମସଲା ଆଉ ମସଲାଗୁଣ୍ଡ ସବୁ ପିଆଜ ରସୁଣ ସବୁ ଦିଆ ହୋଇକିର ତରକାରି ତିଆରି ହେଲା ମୁଁ ପରିବାର ମାନଙ୍କୁ ମୁଁ ଖାଇବାକୁ ଦେଲି ଘରେ ଲୋକ ପରିବାରମାନେ ମୋର ଖାଇ ବହୁତ ଖୁସି ହେଲେ